ହ୍ୟାଲୋ ଆପଣ ଗ୍ରୀନ୍ ଚିଲିରୁ କହୁଛନ୍ତି ତ ରେଷ୍ଟୁରାଣ୍ଟରୁ ଆଜ୍ଞା ମୁଁ କହୁଥିଲି ଯାଜପୁର ରୋଡ଼ରୁ ମୁଁ ଯେଉଁ ଖାଦ୍ୟଟା ଅର୍ଡ଼ର କରିଥିଲି ଆପଣ ସେ ଖାଦ୍ୟଟା କେମିତି ଭୁଲ୍ ଦେଇଥିଲେ ମୁଁ ଦେଇଥିଲି ଅଲଗା ଜିନିଷ ଆପଣ ପଠେଇଛନ୍ତି ଅଲଗା ଜିନିଷ ଏମିତି କେମିତି ହେଇପାରିଲା ଆପଣ ଭୁଲ୍ ଖାଦ୍ୟ ଆଣିକି ମୋତେ ଦେଲେ ଆପଣ ଏମିତିକା ଭୁଲ୍ କାଇଁ କେମିତି କଲେ ଠିକ୍ଅଛି ଆପଣ ଯେଉଁ ଖାଦ୍ୟଟି ଦେଇଛନ୍ତି ଆଉଥରେ ମୋର ଯେଉଁ ଖାଦ୍ୟଟି ଅର୍ଡ଼ର ଥିଲା ସେଇଟା ଦିଅନ୍ତୁ ନଚେତ୍ ମୋ ପଇସାଟାକୁ ଫେରସ୍ତ ଦିଅନ୍ତୁ ହଉ ରହୁଛି